ମୁଁ ଫାଇନାନ୍ସର ଆଉ ସର୍ଭିସ୍ ସେକ୍ଟର୍ ଉପରେ କହିବାକୁ ଚାହୁଁଥିଲି ଫାଇନାନ୍ସସିଆଲ୍ ସର୍ଭିସ୍ ଯେମତି ହେଲା କି କିଛି ଆକାଉଣ୍ଟ୍ ଓପନିଙ୍ଗ୍ ଆକାଉଣ୍ଟ୍ରେ ମାନେ ବହୁତ ସାରା ଆକାଉଣ୍ଟ୍ ଟାଇପ୍ ଥାଏ ନା ତ ଗୋଟେ ଗୋଟେ ଆକାଉଣ୍ଟ୍ ଯେମିତି ଥାଏ କି ସେଥିରେ ବହୁତ ଇଣ୍ଟରେଷ୍ଟ୍ ମିଳେ ବହୁତ ସାରା କିଛି ମିଳିପାରେ ତ ସେଇ ସବୁ ଫାଇନାନ୍ସସିଆଲ୍ ଯେମତି ହେଲା ଏଫ୍ ଡ଼ି ଫିକ୍ସଡ଼୍ ଡିପୋଜିଟ୍ ହେଲା ତା'ପରେ ଆର୍ ଡ଼ି ରେକରିଙ୍ଗ୍ ଡିପୋଜିଟ୍ ହେଲା ସେ ସବୁରେ ବି ଇଂଟରେଷ୍ଟ୍ ମିଳେ ଫାଇନାନ୍ସସିଆଲ୍ ପ୍ରଡ଼କ୍ଟ୍ରେ ବି ଆମକୁ ଫାଇନାନ୍ସ ମିଳିବାରେ ସାହାଯ୍ୟ ହୁଏ କହୁନୁ ଧୀରେ କହିବି ହଁ ସେଇ ସବୁ ହେଲା ଆଉ ଏମିତି ଆମେ କିଛି ନୂଆ ଯେମିତି ଏସ୍ ଆଇ ପି ମ୍ୟୁଚୁଆଲ୍ ଫଣ୍ତ୍ ସେଇ ସବୁ ଇନ୍ଭେଷ୍ଟ୍ କରିପାରିବା ସେଇ ସବୁରେ ବି ଆମେ ଭଲ ସର୍ଭିସ୍ ମିଳେ ଭଲ ଇଂଟରେଷ୍ଟ୍ ମିଳେ ଚଉଦରୁ ପନ୍ଦର ପର୍ସେଣ୍ଟ୍ର ଇଂଟରେଷ୍ଟ୍ ମିଳେ ଆଉ ସର୍ଭିସ୍ ବହୁ ମାନେ ବ୍ୟାଙ୍କ୍ଗୁଡ଼ାକରେ ଭଲ ସର୍ଭିସ୍ ପ୍ରୋଭାଇଡ୍ କରନ୍ତି ସବୁ ଜିନିଷରେ କିଛି ବି ହେଉ କିଛି ବି ଅସୁବିଧା ହେଉ ସେ ଏକାଉଣ୍ଟ୍ର ଅସୁବିଧା ହେଉ କି କିଛି ଫାଇନାନ୍ସ ଅସୁବିଧା ହେଉ ସବୁ ଜିନିଷରେ ସାହାଯ୍ୟ କରନ୍ତି କିଛି ଋଣ ବି ଯଦି ନେବା ଉଚିତ ଥିବ ଋଣ ଦେବାରେ ବି ସାହାଯ୍ୟ କରନ୍ତି ହଁ ଏଜୁକେସନ୍ ପାଇଁ ବି ଫାଇନାନ୍ସ କରିପାରିବେ ଏଜୁକେସନ୍ ଫାଇନାନ୍ସ ଲୋନ୍ ନେଇ ହେବ ସେଇଟା ଦେଖିବାକୁ ପଡ଼ିବ ବାସ୍ କିଛି ନାହିଁ ସେଇଟା ଖାଲି ଦେଖିବାକୁ ପଡ଼ିବ ଯେ ଆପଣଙ୍କର ପ୍ୟାରେଣ୍ଟସ୍ ଆଉ ଆପଣ ଇଲିଯିବୁଲ୍ ଅଛନ୍ତି କି ବାକି ଏଇ ହିସାବରେ ଆପଣଙ୍କୁ ଫାଇନାନ୍ସସିଆଲ୍ ସର୍ଭିସ୍ ଦେଇହେବ ଏହି ସବୁ ଫାଇନାନ୍ସସିଆଲ୍ ସର୍ଭିସଗୁଡା ଅଛି ବହୁତ୍ ସାରା ଫାଇନାନ୍ସସିଆଲ୍ ଇନଷ୍ଟିଚୁଟ୍ ଥାଏ ଇନଷ୍ଟିଚୁଟ୍ଗୁଡ଼ା ବି ବହୁତ ସାରା ସର୍ଭିସ୍ ଦିଅନ୍ତି ଲୋନ୍ଠାରୁ ନେଇକି କିଛି ବି ଡିପୋଜିଟ୍ ହେଲା ସେସବୁଥିରେ ଆଉ ଫାଇନାନ୍ସ ସେକ୍ଟର୍ଗୁଡ଼ାକରେ ବହୁତ ଭଲ ପର୍ସେଣ୍ଟ୍ ବି ଥାଏ ଲୋନ୍ ନେବାର ସବୁ ଜାଗାରେ ଅଲଗା ଅଲଗା ଇଂଟରେଷ୍ଟ୍ ଥାଏ ଆମକୁ ଏଇଟା ବି ବାସ୍ ଦେଖିବାକୁ ପଡ଼ିବ କେଉଁଠି କ'ଣ ଇଂଟରେଷ୍ଟ୍ କମ୍ ଅଛି କେଉଁଠି ବେଶୀ ଅଛି ସେହି ହିସାବରେ ଆମେ ଜାଣି ପାରିବା ଯେଉଁଠି ଆମକୁ ଇଂଟରେଷ୍ଟ୍ କମ୍ ଲାଗିବ ସେଇଠୁ ଆମେ ଲୋନ୍ ନେଇପାରିବା ଋଣ ନେଇପାରିବା